ଆଜ୍ଞା ଆପଣ କିଏ କହୁଛନ୍ତି ଆଜ୍ଞା ଆଜ୍ଞା

ସବୁ ଜିନିଷର ଅଲଗା ଅଲଗା ରେଟ୍ ଅଛି ଜିନିଷକୁ ନେଇକି ପଇସା ଆଉ ଆପଣ କ'ଣ ତିଆରି କରିବେ କି ହଁ ପୁଅ ପିଲାଙ୍କର ପାଞ୍ଚଶହ ଟଙ୍କା ପଡ଼ିଯାଉଛି ଝିଅଙ୍କର କୁର୍ତି ଛଅଶହ ଆଉ

ପୁରୁଣାଗୁଡ଼ା ଜିନିଷଗୁଡ଼ା କଲେ ଟିକିଏ କମ୍ ପଡ଼ିବ ଆଉ ଏଇ ପଚାଶ ଟଙ୍କା ଲୁଙ୍ଗୀ ଫୁଙ୍ଗି ମୁହଁ ମାରିଲେ ବି ତିରିଶ ଟଙ୍କା ଆଉ ବ୍ଳାଉଜ୍ ଡବଲ୍ ସିଲେଇ କଲେ କୋଡ଼ିଏ ଟଙ୍କା ଏହିଭଳିଆ ଆଉ ପୁରୁଣା ଜିନିଷ କଲେ ଟିକିଏ କମ୍ ପଡ଼ିବ ଆଉ ଲୁଗା ମୁହଁ ସିଲେଇ ମାରିଲେ ତିରିଶ ଟଙ୍କା ପଡ଼ିଯିବ

ଲୁଙ୍ଗୀଟା ପୁରା ମୁହଁ ସିଲେଇ କଲେ ଯାହା ପଚାଶ ଟଙ୍କା ପଡ଼ିଯିବ ଆଉ ଆପଣ କ'ଣ କରିବେ କହୁନାହାନ୍ତି ନୂଆ ବ୍ଳାଉଜ୍ ଆଉ ଆପଣ ଏଇଠି ଅସ୍ତ୍ର ଦେବେ ନା ମୁଁ ଅସ୍ତ୍ର ନିଜେ କିଣିକି କରିବି ଅସ୍ତ୍ର ଦେଲେ ତିନିଶ ଟଙ୍କା ପଡ଼ିଯିବ ଡିଜାଇନ୍ ନେଇକି ପଇସା ଆଉ ବିଭିନ୍ନପ୍ରକାର ଡିଜାଇନ୍ ଅଛି ଯଦି ଡିଜାଇନ୍ କରିବେ କି ମାଳୀ ଫାଳି କି ଯେଉଁ ଲଟ୍କନ୍ ଲଗେଇବେ କି ଜିନିଷ ବିଭିନ୍ନପ୍ରକାର ଯଦି ଲଗାଇବେ ଲେସ୍ ଲଗାଇବେ ଷ୍ଟାଇଲ୍ କି ନେଇକି ପଇସା ଆପଣ ଯଦି ଭଲ ତିଆରି କରିବେ ଅଧିକ ପଇସା ଟିକିଏ ପଡ଼ିବ ଆଉ କାଜ ବଟନ୍ ତ କାଜ ବଟନ୍ କଲେ ତ ଯାହେଲେ କୋଡ଼ିଏ ଟଙ୍କା ନିଆହେଉଛି ଆଉ ଡବଲ୍ ସିଲେଇ କରିଦେଲେ ବି କୋଡ଼ିଏ ଚାଳିଶ ଟଙ୍କା ଦେବେ ଆଉ ଆଉ ଆଉ ନୂଆ ସାଇଆଟେ ପଚାଶ ଟଙ୍କା ପଡ଼ିଯିବ କ'ଣ କରିବେ କହୁନାହାନ୍ତି କ'ଣ ତିଆରି କରିବେ ନା କ'ଣ ସିଲେଇ ମାରିବେ ନା ତିଆରି କରିବେ ନା କ'ଣ ଆଜ୍ଞା ଆଉ କୋଉ ଦିନ ଆସିବେ ତା'ହେଲେ ଆଜ୍ଞା ଆମର ନଅଟାରୁ ଖୋଲା ହେଉଛି ଚାରିଟା ପର୍ଯ୍ୟନ୍ତ ଆଉ ତା ଭିତରେ ଆସିକି କେତେବେଳେ ସୁବିଧା ଦେଖିକି କରିଦେଇକି ଯିବେ ଆଉ କହୁନାହାନ୍ତି କହିଲି ପରା ଜିନିଷକୁ ନେଇକି ଅଲଗା ଅଲଗା ଜିନିଷକୁ ନେଇକି ପଇସା ଆପଣ କ'ଣ କରିବେ କହିଲେ ସିନା ମୁଁ ଦାମ୍ କହିବି କ'ଣଟା ତିଆରି କରିବେ କି କ'ଣ ମୁହଁ ମାରିବେ ଯାହା ହେଲେ ଗୋଟେ ଜିନିଷ ଯଦି କହିବେ ତା'ହେଲେ ମୁଁ କହିବି ରେଟ୍ଟା ହଁ ଦାମ୍ କମେଇବିନି ଆସନ୍ତୁ ଆସନ୍ତୁ ଆଗେ ଟେଲର୍କୁ ଦେଖା କରନ୍ତୁ ତା'ପରେ ଜିନିଷ କରନ୍ତୁ ଆଉ ପଇସା ଦେଲାବେଳେ କାଟିକି ଦେବେ ଆଉ ଆଜ୍ଞା